ମୁଁ ଏତିକି ଲେଖିବାକୁ ଚାହୁଁଛି କି ଲୋକମାନେ ଯେଉଁ ଆଜିକା ଦୁନିଆରେ ଲୋକ ମାନେ ବହୁତ ଅନେକଗୁଡ଼ିଏ ବହୁତ ଖତରନାକ୍ ଜିନିଷ କରୁଛନ୍ତି ଯେମିତିକି ଗଛମାନଙ୍କ ଉପରେ ବେଶୀ ଗଛମାନଙ୍କୁ କାଟି ଦେଉଛନ୍ତି ଜାଳି ଦେଉଛନ୍ତି ଘର ତିଆରି କରିବା ପାଇଁ ତ ଏହା କରିବା ବନ୍ଦ କରନ୍ତୁ ଯାହାଦ୍ୱାରା ପଶୁ ପକ୍ଷୀ ବା ନିଜେ ଆମ ନିଜେ ମଣିଷଙ୍କ ଉପରେ ବି କିଛି ପ୍ରଭାବ ପଡୁଛି ଯାହାଦ୍ୱାରା ଆମେ ନିଶ୍ୱାସ ପ୍ରଶ୍ୱାସ ଠିକ୍ ସେ ନେଇ ପାରୁନେ ଗଛ କାଟିବା ଯୋଗୁରୁ ଗଛ କାଟିବା ଯୋଗୁରୁ ବହୁତଗୁଡ଼େ ପଶୁ ପକ୍ଷୀ ବା ଚଢ଼େଇ ମାନଙ୍କର ଘର ତାଙ୍କର ଘର ବି ନଷ୍ଟ ହେଇପାରେ ଏହା ଦ୍ୱାରା କିଛି ଗଛ ପଶୁପକ୍ଷୀ ମାନେ ଗଛ ଦ୍ୱାରା କିଛି ଖାଉଥିବେ ବି ଯାହାଦ୍ୱାରା ତାଙ୍କ ଉପରେ ବି କିଛି ପ୍ରଭାବ ପଡ଼ୁଛି ଯେମିତିକି ବାୟୁମଣ୍ଡଳ ବି ଗୋଟେ ଭଲ ପରିବେଶ ବି ରଖି ରଖି ଯାଇପାରିବ ଗଛ ଦ୍ୱାରା ତ ତେଣୁ କରି ଗଛ ଗୋଟେ ଗୋଟେ ଗଛ ଲଗେଇଲେ ଅନେକଗୁଡ଼େ ଜୀବନ ବଞ୍ଚି ଯାଇ ପାରିବ ଆଉ ଯେମିତିକି ଆଜିକା ଦୁନିଆରେ ଲୋକମାନେ ଲୋକମାନେ ବହୁତ ମାଡ଼ଗୋଳ କରୁଛନ୍ତି ପଇସା କିଛି ଇଏ କରିବା ପାଇଁ ତ ସେହା କରିବା ତାହା କରିବା ବି ବନ୍ଦ କରନ୍ତୁ ଏମିତି ନ କରି ନିଜେ ନିଜେ ଗୋଟେ ସୁଖ ଶାନ୍ତି ନିର୍ମଳ ବାୟୁମଣ୍ଡଳ ତିଆରି କରନ୍ତୁ

ବାୟୁମଣ୍ଡଳରେ ସୃଷ୍ଟି ହେଉଛି ଯାହାଦ୍ୱାରା ପଶୁ ପକ୍ଷୀ ବା ମଣିଷମାନଙ୍କୁ ମଣିଷ ମାନଙ୍କ ଉପରେ ପ୍ରଭାବ ହେଉଛି